ଆମର ବରଗଡ଼ ଜିଲ୍ଲାର ଏମ୍ ଏଲ୍ ଏ ହେଉଛନ୍ତି ଦେବେଶ ଆଚାର୍ଯ୍ୟ ଯିଏକି ବହୁତ ବଡ଼ ଆଉ ଭଲ ନେତା ଆଉ ତାଙ୍କର କର୍ତ୍ତୃପକ୍ଷରେ ଯେଉଁ ବି ଲୋକମାନେ ବାସ କରନ୍ତି ମାନେ ତାଙ୍କର ଅଧୀନ ତାଙ୍କର ଯେଉଁ ଶାସନ ପ୍ରଣାଳୀରେ ଯେଉଁ ସବୁ ବାସିନ୍ଦା ଅଛନ୍ତି ସିଏ ସେମାନଙ୍କର ସବୁକିଛି ଭଲମନ୍ଦ ବୁଝି ବୁଝୁଛନ୍ତି ଏବଂ ତାଙ୍କର ଟିକେ ମଧ୍ୟ କିଛି ଅସୁବିଧା ହେଲେ ସେହି ସବୁ ଅସୁବିଧାକୁ କିପରି ଭାବରେ ସମାଧାନ କରାଯାଇପାରିବ ଏବଂ ଅସୁବିଧାର କିପରି ଭାବରେ ପ୍ରକଳ୍ପ କରାଯାଇପାରିବ ସେଥିରେ ସବୁବେଳେ ପ୍ରଚେଷ୍ଟା ଓ ଉନ୍ମୋଚନ ମାନଙ୍କ ଭାବରେ କାମ କରୁଅଛନ୍ତି ମୁଁ ବରଗଡ଼ ଜିଲ୍ଲାରେ ବି ଜେ ଡି ଶାସନ ବହୁତ ପୂର୍ବ ପୂର୍ବତନରୁ ଥିଲା ଏବେ ମଧ୍ୟ ଅଛି ଓ ଆଗାମୀ ଭବିଷ୍ୟତରେ ମଧ୍ୟ ରହିବାର ଆବଶ୍ୟକତା ମଧ୍ୟ ବରଗଡ଼ ଜିଲ୍ଲାକୁ ପଡ଼ିଅଛି